ଆପଣ ସ୍ଵିଗିରୁ କହୁଥିଲେ କି ମୁଁ ସେବତୀ କହଁର ଦୁତିପଡ଼ା ଗ୍ରାମରୁ କହୁଥିଲି ମୁଁ ଆପଣଙ୍କ ଠାରୁ ଗତ କୋଡ଼ିଏ ତାରିଖରେ ଖାଦ୍ୟ ଅର୍ଡ଼ର କରିଥିଲି ଖାଦ୍ୟର ଡେଲିଭରି ତାରିଖ ଥିଲା ତେଇଶି ତାରିଖ ଦିନ ବାରଟା ତିରିଶ କିନ୍ତୁ ଖାଦ୍ୟ ଦୁଇଟା ପଇଁଚାଳିଶ ବେଳକୁ ମୋ ପାଖରେ ପହଁଞ୍ଚିଲା କିନ୍ତୁ ସେହି ସମୟ ବେଳକୁ ମୁଁ ଘରେ ଖାଦ୍ୟ ଖାଇ ସାରିଥିଲି ତେଣୁ ଏହି ଡେଲିଭରିଟି ମୋର କୌଣସି କାମରେ ଆସିଲା ନାହିଁ ତେଣୁ ମୋତେ ଆଗକୁ ଏମିତି ଡେରିରେ ଖାଦ୍ୟ ପହଞ୍ଚାଇବେ ନାହିଁ ଯେତେବେଳେ ବି ମୁଁ ଅର୍ଡ଼ର କରିବି ଦୟାକରି ଠିକ ସମୟରେ ପହଞ୍ଚାଇବାକୁ ମୋର ଅନୁରୋଧ ଆପଣଙ୍କ ପାଖରେ